ଓଡ଼ିଶାରେ ଭାଷା ବିଷୟରେ ସେମିତି କିଛି ଭୁଲ୍ ଧାରଣା ତ ନାହିଁ କିନ୍ତୁ ଏଇଠି କ'ଣ ହୁଏ ଓଡ଼ିଶାରେ ତ ବିଭିନ୍ନ ଅଞ୍ଚଳରୁ ଆଦିବାସୀ ପିଲାମାନେ ଆସନ୍ତି ପଢ଼ିବା ପାଇଁ ବଙ୍ଗାଳୀ ଲୋକମାନେ ବି ପଢ଼ିବା ପାଇଁ ଆସିଛନ୍ତି ତା'ପରେ କୟା ବଣ୍ଡା ବିଭିନ୍ନ ପ୍ରଜାତିର ଲୋକମାନେ ଅଛନ୍ତି ତ ସେମାନେ କ'ଣ ଓଡ଼ିଆ ଭାଷା କହିବା ସହିତ ତାଙ୍କର ଲୋକାଲ୍ ଭାଷାଟା ବି ସେମାନେ ବ୍ୟବହାର କରନ୍ତି ତ ବଙ୍ଗାଳୀ ଲୋକମାନଙ୍କର ବି ବହୁତ ଭୁଲ ହୁଏ ତ ସେଇ ମାନେ ସେଇ କଥାଟାକୁ ସେମାନେ ଯଦି ଟିକେ ଧ୍ୟାନ ଦେଇକି ପଢ଼ିବେ ବା ଲେଖିବେ ବେଳେବେଳେ କ'ଣ ହୁଏ ସେମାନେ ପ୍ରନାଉନ୍ସସେସନ୍ଟା ଯାହା କରନ୍ତି ଲେଖିଲା ବେଳେ ବି ସେଇଟା ଲେଖିଦିଅନ୍ତି ତ ସେଇଟା ସେଇ ଭୁଲ୍ଟା ନିଜେ ସୁଧାରିବାକୁ ପଡ଼ିବ ବାରମ୍ବାର କହିଲେ ବା ଲେଖିଲେ ସେଇଟା ସେ ଭୁଲ୍ଟା ସଂଶୋଧନ ହେଇଯିବ ଆଉ ଓଡ଼ିଆ ଭାଷା କିଛି ଭୁଲ୍ ନୁହେଁ କିଛି ଭୁଲ୍ ସେମିତି କିଛି ନାହିଁ ସବୁ କିଛି ଠିକ୍ ଅଛି ଖାଲି ନିଜକୁ ଟିକେ ଧ୍ୟାନ ଦେବାର ଅଛି ଆଉ ସବୁ କିିଛି ଠିକ୍ ହେଇଯିବ